ମୋର୍ ବି ଲେଖ୍ବାର୍ ବହୁତ୍ ଭଲ୍ କାଏଁଯେ କିନି ମୁଇଁ କହେବି କିଛି ଗୁଟେ ମୋର ଲାଇଫ୍ ନେ ଗୁଟେ ମୋର୍ ବିନା ରହେବାର୍ କେ ଚାହେଁସି କାଏଁଯେ କି ମୁଇଁ ମରିଜିମି ବେଲେ ବି କିନି ମୋର୍ ପାଠ୍ କିଏ ଗୁଟେ ପଢ଼ି କରି ଟିକେ ଭାବ୍ବା ଯେ କିନି ଇଏ ଗୁଟେ ଲେଖିଥିଲା ଇଏ କେନ୍ ଗାଁ ର୍ ଏନ୍ତା କି ମୋର୍ ପରିଚୟ ଜାଣ୍ବେ ଲୋକ୍ କାଏଁଯେ କା'ଣା କରୁଥିଲା କେନ୍ତା ତା'ର୍ ଲାଇଫ୍ ନେ ଷ୍ଟ୍ରଗଲ୍ କରିଥିଲା ସବୁ କିଛି ବୁଝି ପାର୍ବେ ଯେନ୍ତା ଆମେ ଗୁଟେ ପଢୁଥିଲୁ ପ୍ଲସ୍ ଟୁ ପଢ଼୍ଲା ବେଲେ ଗଙ୍ଗାଧର ମେହେର୍ ଯେନ୍ତା ଲେଖିଥିଲେ ତାଙ୍କର୍ କିଛି ପାଠ୍ ତା ସହିତ ହେଲା ବେଲେ ହରେ କୃଷ୍ଣ ହରେ କୃଷ୍ଣ ମହାନ୍ତି ଗୁଟେ ଲେଖିଥିଲେ ତା'ସାଥେ ବିଭିନ୍ନ ଏନ୍ତା ଗୁଟେ ଲେଖକ ମାନେ ଲେଖିଥିଲେ କାଏଁଯେ ଯେନ୍ତା ଥିଲୁ ବି ଯେନ୍ତା ଲେଖିଥିଲେନି ତାଙ୍କ ନିଜର୍ ଷ୍ଟୋରି କେ ନେଇଁ କରି କିଛି ସେ ଭଲିଆ ମୁଇଁ ବି ଗୁଟେ କିଛି ମୋର୍ ମୋର୍ ବି ଗୁଟେ ଖ୍ୱାୟିସ୍ ଅଛେ କିଁ କାଏଁଯେ'କି ନା ମୁଇଁ ଗୁଟେ ବି ଲେଖ୍ବା କେ ବହୁତ୍ ବହୁତ୍ ଚାହେଁସି କାଏଁଯେ' କିନି ମୋର୍ କିଛି ମୋର୍ ପାଠ୍ ଗୁଟେ କେନି ପଢୁ ଏନ୍ତା ଗୁଟେ ଦେଖ୍ଲା ବେଲେ ମୋର୍ ଲେଖ୍ବାକେ ବହୁତ୍ ଇଚ୍ଛା ଲାଗ୍ସି କାଏଁଯେ ଲେଖିକି ମୁଇଁ ଲେଖିଛେଁ ବି ନ ଦୁଇ ତିନ୍ଟା କାଏଁଯେ କି ମୋର୍ ସାଙ୍ଗ୍ ମାନ୍ କେ ଦେଖେଇଛେଁ ଠିକ୍ ଅଛେ ମୁଇଁ ବି କିଛି ଛାଡ଼ିଛେଁ ବି ୟୁଟ୍ୟୁବ୍ ଫିୟୁଟ୍ୟୁବ୍ ମାନ୍ କେ ବି ଟିକେ ମୋର୍ ଟା ବି ଦେଖ୍ ଲାଇକ୍ ଫାଇକ୍ ବି ଆଏସି ଭଲ୍ ଆଏସି ଭଲ୍ ଲେଖୁଛ ବି କହେସନ୍ ହେଥିର୍ ପାଇଁ ମୁଇଁ ବି ଗୁଟେ କଲାକାର୍ ହେବାର୍ କେ ଚାହୁଛେଁ